ଗ୍ରାମାଞ୍ଚଳରେ ସାସ୍କୃତିକ ପର୍ବ କିମ୍ବା ସାସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ବଞ୍ଚାଇରଖିବାକୁ ହେଲେ ଅମେ ସାଧାରଣତଃ କିଛି ଯଦି ଆମର ଆଜିର ଯୁବପୀଢ଼ିମାନେ ବିଭିନ୍ନପ୍ରକାର କ୍ରୀଡ଼ାରେ ଉପରେ ଧ୍ୟାନ ଦେବେ ତା'ହେଲେ ଆମର ସାସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଦିନ ପାଇଁ ରହିପାରିବ ଯେମିତିକି ଆମେ ଧର ଚିନ୍ତା କରିବା ଯେ କୌଣସି ସାସ୍କୃତିକ କାର୍ଯ୍ୟକ୍ରମରେ ଏହି ଖେଳଟିକୁ ଆମେ ଖେଳିବା ତା' ବ୍ୟତୀତ ଆଉ କୌଣସି ଦିନ ସେ ଖେଳ ଖେଳିବାନି ଏହି ଜିନିଷଟା ଯଦି ଆମ ମାଇଣ୍ଡ୍ରେ ପୁରେଇନେବା ତା'ହେଲେ ଆମ ସାସ୍କୃତିକ ପର୍ବକୁ ଲୋକମାନେ ଭୁଲିବେନି ସେହି ଜିନିଷଟା ସବୁଦିନ ପାଇଁ ଲୋକମାନେ ପାଳିକି ଚାଲିବେ